ହ୍ୟାଲୋ ଆପଣ ମାଛ ବାଲା କହୁଥିଲେ କି ହଁ ମୁଁ ଖିଲାରରୁ କହୁଥିଲି ହଁ ହଁ ଆଉ ଆପଣ ଟିକେ ଭୋଜି ହେବାର ଅଛି ନା ଆମ ଗାଁରେ ମୋତେ ମାଛ ଦରକାର ଅଛି ହଁ ହଁ ଆମ ଘରେ ଭୋଜି ହେବାର ଅଛି ଆଉ ମୋତେ ଦଶ କିଲୋ ମାଛ ଦରକାର ଥିଲା ଆପଣ କେଉଁ କେଉଁ ମାଛ ରଖିଛନ୍ତି ଆମର ପଚିଶ ଫେବୃୟାରୀ ପଚିଶରେ ଦରକାର ଥିଲା ନାହିଁ ଏମିତି କୁଣିଆ ସବୁ ଆସିବେ ଆମର କହୁନାହାନ୍ତି ଆପଣ କେଉଁ କେଉଁ ମାଛ ରଖିଛନ୍ତି ଚିଙ୍ଗୁଡ଼ି ରଖିଛନ୍ତି କି

ଆପଣ ଚିକେନ ଚିକେନ କିଲୋ ଏବେ କେତେ ଅଛି ଅଷ୍ଟ୍ରେଲିଆ କହୁନାହାନ୍ତି ତା'ହେଲେ ମୋତେ ଦୁଇ କିଲୋ ଦେଇ ଦେବେ ଆଉ ମଟନ୍ କେତେ ରହୁଛି ହଁ କିଲୋ ଆଠଶହ ଟଙ୍କା ରହୁଛି ଆଉ ଟିକେ କମାଇ ପାରିବେନି ତା'ହେଲେ ମଟନ ବି ଦୁଇ କିଲୋ ରଖିଦିଅନ୍ତୁ ହଁ ହଁ ଦେଇ ଦିଅନ୍ତୁ ତା'ହେଲେ ସେଇ ଚିଙ୍ଗୁଡ଼ି ମାଛ ଏମିତି ମାଛ ଏବେ ରେଟ୍ କେତେ ଅଛି ରୋହି ମାଛ ଆଉ ଚିଙ୍ଗୁଡ଼ି କେତେ ଅଛି ନାହିଁ ଛୋଟ ଛୋଟ ଦରକାର ହଁ ହଁ ଛୋଟ ବଡ଼ ମିଶାଇକି ଦେଇ ଦେବେ ନହେଲେ ଛୋଟ ବଡ଼ ମିଶାଇକି ହଁ ହଁ କିନ୍ତୁ ଛୋଟ ବଡ଼ ମିଶାଇକି ଦେବେ ହଁ ହଁ ତା'ହେଲେ ମୋତେ ଛୋଟ ବଡ଼ ମୋତେ ଚିଙ୍ଗୁଡ଼ି କିଲୋ ଦେଇ ଦେବେ ଆଉ ବଡ଼ ରୋହିରୁ ବି କିଲୋ ଦେଇ ଦେବେ

ଆପଣ ଦେଢ଼ ହଜାର କରୁନାହାନ୍ତି ଏତେ କ'ଣ ନେଉଛନ୍ତି ହଉ ହଉ ତା'ହେଲେ ମୁଁ ରଖୁଛି ମୁଁ ଆପଣଙ୍କ ପାଖରେ ହଁ ମୁଁ ପଚିଶ ତାରିଖ ଦିନ ସକାଳେ ଯାଇ ପହଞ୍ଚିବି ସେଇ ଦଶଟା ଏଗାରଟା ବେଳକୁ ଆପଣଙ୍କ ଠାରୁ ଆଣିବି ଆଜ୍ଞା ଆଜ୍ଞା ମୁଁ ନିଜେ ଯିବି ଆଣିବି ଆଜ୍ଞା